ମୁଁ ରୋଷେଇ ଶୀଘ୍ର ଏବଂ ସହଜ ଭାବରେ ହେବା ପାଇଁ ପ୍ରେସର୍ କୁକର୍ ଏବଂ ଇଣ୍ଡକ୍ସନ୍ ଚୁଲା ବ୍ୟବହାର କରେ ପ୍ରେସର୍ କୁକର୍ରେ ଆମର ଡାଲମା ପୋଡ଼ପିଠା ଭାତ ପରିବା ସିଝା ଏଇଗୁଡ଼ାକ ସବୁ ଅତି ସହଜରେ ଏବଂ ଖୁବ୍ ଶୀଘ୍ର କମ୍ ସମୟରେ ମଧ୍ୟ ହୋଇଯାଏ ଏବଂ ଆମର ଗ୍ୟାସ୍ ବଞ୍ଚେ ଇଣ୍ଡେକ୍ସନ୍ ଚୁଲାରେ ମଧ୍ୟ କମ୍ କରେଣ୍ଟ୍ରେ ଖୁବ୍ ଶୀଘ୍ର ପାଣି ଗରମ ହେବା କ୍ଷୀର ଗରମ ହେବା ଏସବୁ କାମ ଗୁଡ଼ାକ ଅତି ସହଜରେ ହୋଇପାରୁଛି ଭାତ ମଧ୍ୟ ଟପରେ ବସେଇଲେ ଭାତ ମଧ୍ୟ ଶୀଘ୍ର ହେଇପାରୁଛି ବାକି ପ୍ରେସର୍ରେ ଆମେ ଯଦି କରୁଛେ ଏ କୌଣସିପ୍ରକାର ଅରୁଆ ହେଉ ଉଷୁନା ହେଉ ଯେକୌଣସି ଭାତ ରୋଷେଇ କରୁଛେ ଆମେ ତରତରରେ ଅଛେ ପିଲାମାନେ ଖାଇକି ସ୍କୁଲ୍ ଯିବେ ଏସବୁ ଗୁଡ଼ାକ ହାଣ୍ଡିଠାରୁ ସେ ପ୍ରେସର୍ରେ ଶୀଘ୍ର ହୋଇପାରୁଛି ପିଲାମାନେ ଖାଇକି ତାଙ୍କ ସମୟରେ ବାହାରି ପାରୁଛନ୍ତି